ଆଜିକାଲି ପିଲାମାନେ ଖେଳୁଥିବା ବିଭିନ୍ନ ଖେଳଗୁଡ଼ିକ ହେଉଛି ବ୍ୟାଡ଼ମିଣ୍ଟନ୍ କବାଡ଼ି ଖୋଖୋ କ୍ରିକେଟ୍ ଫୁଟବଲ୍ ଭଲିବଲ୍ କ୍ୟାରମ୍ ବୋର୍ଡ଼ ଚେସ୍ ଲୁଡ଼ୁ ଆଉ ଦୌଡ଼ ଲଙ୍ଗ ଜମ୍ପ ହାଇ ଜମ୍ପ ଏସବୁ ବିଭିନ୍ନ ପ୍ରକାର ଖେଳ ପିଲାମାନେ ଆଜିକାଲି ଖେଳୁଛନ୍ତି ଏବଂ ବିଭିନ୍ନ ଅନଲାଇନ୍ ଗେମ୍ ମଧ୍ୟ ଖେଳୁଛନ୍ତି